ନମସ୍କାର ସାର୍ ମୁଁ ଗୌତମ ଲେଙ୍କା କହୁଥିଲି ଜଗତସିଂହପୁର ଜିଲ୍ଲାରୁ ସାର୍ ଆମ ଅଞ୍ଚଳରେ କୃଷିର ବହୁତ ପ୍ରକାରର ସାହାଯ୍ୟ ଦରକାର ଏଠାରେ ପାଣି ପାଇଁ ମଟର୍ର ସୁବିଧା ଦରକାର ଏବଂ ଏବଂ ପାୱାର୍ ଟେଲର୍ ଟ୍ରାକ୍ଟର୍ ଇତ୍ୟାଦି ସୁବିଧା ଦରକାରେ ମେନ୍ ତ ପାଣିର ଦରକାର ଏବଂ ଶିଳ୍ପ କାର୍ଯ୍ୟରେ ମଧ୍ୟ ସାହାଯ୍ୟ ଦରକାର